ଦେଖନ୍ତୁ ଆପଣଙ୍କୁ କଙ୍କଡ଼ାହାଡ଼ ଗ୍ରାମର ସୁଶାନ୍ତ ଦେହୁରୀଙ୍କ ଘରକୁ ଆସିବାକୁ ପଡ଼ିବ ପ୍ରଥମେ ଆସି ଭୂବନରେ ପହଞ୍ଚିବେ ଭୂବନରୁ ଆମ ଗାଁ ଦୁଇ କିଲୋମିଟର ଆସିବା ପରେ ଏକ ପାନଦୋକାନ ପାଇବେ ସେହିଠୁ ଡାହାଣ ଏବଂ ବାମକୁ ଦୁଇଟି ରାସ୍ତା ଯାଇଛି ବାମ ପାର୍ଶ୍ୱରେ ଥିବା ରାସ୍ତାରେ ଆସିବେ ତା'ପରେ ଦୁଇ ଶହ ମିଟର ଆସିବା ପରେ ବାମ ପାର୍ଶ୍ୱରେ ଏକ ବରଗଛଟିଏ ପାଇବେ ସେହିଠାରୁ ଦଶ ମିଟର ଡାହାଣକୁ ଆସିବା ପରେ ଏକ ନୀଳ ରଙ୍ଗର ଦେଖାଯାଉଥିବା ଦୁଇ ଦୁଇ ମହଲା ଘରଟି ହେଉଛି ଆମ ଘର ଯଦି ଆସିବାରେ କିଛି ଅସୁବିଧା ହୁଏ ତେବେ ମୋର ଫୋନ ନମ୍ବର ରଖନ୍ତୁ ମୋର ଫୋନ ନମ୍ବର ହେଉଛି ସାତ ଶୂନ ସାତ ସାତ ଆଠ ପାଞ୍ଚ ତିନି ଚାରି ଏକ ଏହି ନମ୍ବରରେ କଲ୍ କରିବେ